ନବଜାତ ଶିଶୁମାନଙ୍କର ବହୁତ ଯତ୍ନ ନେବାକୁ ପଡ଼ିବ କାହିଁକିନା ସେମାନେ ମା' ଗର୍ବରେ ରହୁଛନ୍ତି ସେଇଠି ପୁରା ସେଫ୍ଟିରେ ରହୁଛନ୍ତି ତ ବାହାର ଦୁନିଆଟା ଯେତେବେଳେ ସେମାନେ ରହିବେ ଆଖପାଖ ଚାରିଆଡ଼େ ପରିଷ୍କାର ରଖିବା କଥା ରୁମ୍ ତାକୁ ଯେଉଁ ରୁମ୍ରେ ରଖିବା ସେ ରୁମ୍ ବି ସଫା ରଖିବେ ଆଉ ଯେତେବେଳେ ବି ମା' ତାକୁ କାଖେଇବେ ବା ତାକୁ କ୍ଷୀର ଖୁଆଇବେ ତ ମା' ସବୁବେଳେ ସଫା ସୁୁତୁରା ଲୁଗା ପିନ୍ଧିଥିବା ଦରକାର ମାଆର ହାତ ସଫା ଥିବା ଦରକାର ଆଉ ଶିଶୁର ଲୁଗା ସବୁବେଳେ ଆପଣ ଗରମ ପାଣିରେ ଧୋଇବେ ଡେଟଲ୍ ପାଣିରେ ଧୋଇଲେ ତ ବହୁତ ଭଲ ଆଉ ଯଦି ଆପଣ ଧୋଇଲା ପରେ ଆପଣ ସବୁଠୁ ଭଲ ହେଉଛି ଖରାରେ ଶୁଖାଇବା ଖରାରେ ଶୁଖାଇଲେ ଆପଣଙ୍କର ଛୁଆର କପଡ଼ାରେ ଯେତିକି ଜୀବାଣୁ ସବୁ ଥିବ ସବୁ ନଷ୍ଟ ହୋଇଯିବ ମରିଯିବ ତ ଖରାରେ ଶୁଖାଇଲେ ଭଲ ଆଉ ଯେତେବେଳେ ବି ଆପଣ ଶିଶୁକୁ ଖୁଆଇବେ ଟିକିଏ ଖାଦ୍ୟଟା ଟିକିଏ ହାଲ୍କା ଗରମ ଗରମ ଥିବ ବେଶୀ ଗରମ ନାହିଁ ହାଲ୍କା ଗରମ ଖାଦ୍ୟ ଖୁଆଇବେ ଶିଶୁକୁ ଆଉ ଶିଶୁକୁ ସବୁବେଳେ ଶୁଆଇବେ ମଶାରୀ ଟାଙ୍ଗିକି ଶୁଆଇବେ ଆପଣ ହାତ ସଫା ରଖିବେ ଶିଶୁର ଛୋଟ ଛୁଆ ସେମାନେ ଯେହେତୁ ସେମାନେ ବହୁତ ଛୋଟ ନିଜ କାମ ନିଜେ କରିପାରୁନାହାନ୍ତି ତ ଏହି ସମୟଟାରେ ଶିଶୁର ବହୁତ ଯତ୍ନ ନେବା ଆମକୁ ଉଚିତ୍